ଆମେ ଆଲୁ ଇଲି ଗୋଟେ ବ୍ୟବସାୟଟେ କରୁଛୁଁ ଯେ ଆମେ ଆମର୍ ଘରକି ଆଇ ଦେସୁ ସେମାନେ ଆଲୁ ଇଲି ଗୋଟେ ବେପାରି ଗୁଟେ ଆଉ ଆମେନେ ରଖସୁଁ ଆଉ ଆମେ କମ୍ ବେଶୀ ହିସାବରେ ରଖସୁଁ ଆଉ ଏଇନ ବଜାରକେ ବଜାର ନେଇକିରି ବିକ୍ସୁଁ ଯେ ଆମର୍ ଦି ପଇସା ଉନ୍ନତି ହେସି ଆଉ ସେଥିର ଲାଗି ଆମେ ଭଲସେ ଚଷୁଁ ଆମର୍ ପିଲା ଛୁଆଗେ ବି ସେ ଦି ପଇସା ଅଗଲୁଛେ ସେଥିରେ ଆମେ ପଢ଼ାପଢ଼ି କରିପାରୁଛୁଁ ଆମର ଖାଇବାର୍ ପିଇବାର୍ ସବୁ ପିନ୍ଧବାର୍ ସବୁ ବ୍ୟବସ୍ଥା ବି ସେଥିରେ ମିଲୁଛେ ବହୁତ ସୁବିଧା ମିଲୁଛେ ଆଉ ଆମର ଆଜ୍ଞା ବଜାର ବଜାର ଦେଇକିରି ସେ ଆଲୁଲି ବିକ୍ସନ୍ ସେଥିରେ ଆମର୍ ବହୁତ ଲାଭ ହଉଛେ ଆମର୍ ପିଲା ଛୁଆଙ୍କୁ ବି ପଢ଼ଉଛୁ ଆଉ ଆମର୍ ସବୁ ଖର୍ଚା ବରିଚା ସେଥିରେ ହଉଚି ଆଉ ସେଥିରେ ଆମର୍ ବହୁତ ଲାଭ ହଉଚି ସେଥିର୍ଲାଗି ଆମେ ସେ ବ୍ୟବସାୟୀକେ ନିଛାଡ଼ବା ଆଉ ସେ ବ୍ୟବସାୟୀ ଆମେ କରୁଛୁ ଆଉ ଆମର ବଜାରକେ ବଜାର ଦେଇକରି ଆଜ୍ଞା ବି ଆଲୁଇରେ ସେଠମାନେ ବିକି କରି ବି ପଇସା ଲାଭ କରୁଛନ୍ଁ ଆଉ ସେଥିରେ ଆମର ଘରକେ ବି ଘରେ ବି ଆମେ ବିକୁଛୁ ଆଉ ସେ ଦି ପଇସା ଲାଭ ହଉଚି ବୋଲିକିରି ଆମର୍ ପରିବାର ଭଲସେ ଚଲୁଛେ ଆମର୍ ପିଲା ଛୁଆ ବି ପାଠ ଦୁଇଅକ୍ଷର ଭଲ ସେ ପଢ଼ି ପାରୁଛୁନ୍ ଆଉ ଆମେ ଆମର୍ ପରିବାର ଭଲସେ ଚଲୁଛେ ସେଥିର୍ଲାଗି ଆମେ ଏଇ ବ୍ୟବସାୟୀକେ ଛାଡ଼ବାର୍ ଆଉ ଆମର୍ ଆଲୁ ଇଲ୍ ବ୍ୟବସାୟୀକେ ଦେଖିକିରି ଆମର୍ ଆଖର ପାଖ ଲୁକେ ବି ଆଲୁ ଇଲ୍ ବ୍ୟବସାୟ କର୍ବାର୍କେ ଚାହୁଁଛନ୍